ଆଗକାଳରେ ଲୋକେ ସମସ୍ତେ ବହୁତ ପ୍ରକାର ଓଡ଼ିଶୀ ନୃତ୍ୟକୁ ବା ନୃତ୍ୟଶିଳ୍ପୀଙ୍କୁ ବହୁତ ଭଲ ପାଉଥିଲେି ଯେମିତିକି ଆଜିକାଲିରେ ବହୁତ ପ୍ରକାରର ନୃତ୍ୟ ବାହାରିଛି ଯାହାକୁ ଲୋକେ ମଧ୍ୟ ଦେଖିବାକୁ ବି ମଧ୍ୟ ପସନ୍ଦ କରିନଥାନ୍ତି ଆଗକାଳରେ ଯେମିତି ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟମାନଙ୍କୁ ଦେଖି ଲୋକେ ଆକର୍ଷିତ ହେଉଥିଲେ ସେ ପ୍ରକାର ଆଜିକାଲି ଯୁଗରେ କେହି ମଧ୍ୟ ଆକର୍ଷିତ ହେବାକୁ ଚାହୁଁନାହାନ୍ତି ଆଗକାଳରେ ଲୋକେ ବହୁତ ସେହି ପ୍ରକାର ନୃତ୍ୟକୁ ଦେଖିବାକୁ ମଧ୍ୟ ଦୂରଦୂରାନ୍ତରରୁ ମଧ୍ୟ ସେ ସେହି ଜାଗାକୁ ଯିବାକୁ ଇଚ୍ଛା କରିଥାନ୍ତି କିନ୍ତୁ ଆଜି ଯେଉଁ ପ୍ରକାର ନୃତ୍ୟମାନେ ବାହାରିଛି ତାକୁ କେହି ମଧ୍ୟ ଇଚ୍ଛା ସହକାରେ ଦେଖିବାକୁ ମଧ୍ୟ ଚାହୁଁନାହାନ୍ତି କାରଣ ଆଗ କାଳରେ ଯେଉଁ ପ୍ରକାର ନୃତ୍ୟମାନେ ବାହାରିଥିଲା ସେହି ନୃତ୍ୟକୁ ଦେଖିବାକୁ କିମ୍ବା ସେହି ପ୍ରକାରର ନୃତ୍ୟକୁ ଲୋକେ ବହୁତ ଭଲପାଉଥିଲେ ଆଉ ସେହି ପ୍ରକାର ନୃତ୍ୟଠାରୁ କିଛି ଶିକ୍ଷା ମଧ୍ୟ ଜାଣିପାରୁଥିଲେି କିନ୍ତୁ ଆଜି ଯୁଗରେ କେହି ମଧ୍ୟ ସେହି ପ୍ରକାର ଶିକ୍ଷାକୁ ଇଚ୍ଛା ସହକାରେ ଦେଖିବାକୁ ମଧ୍ୟ ଭଲ ପାଉନାହାନ୍ତି କାରଣ ଆଗକାଳରେ ଯେଉଁ ପ୍ରକାର ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟ ଥିଲା ସେହି ପ୍ରକାର ନୃତ୍ୟକୁ ଦେଖି ଲୋକେ ମଧ୍ୟ ବହୁତ ଗର୍ବ ସହକାରେ କହିପାରୁଥିଲେ କି ସେହି ପ୍ରକାର ନୃତ୍ୟ ହିଁ ଆମ ପାଇଁ ବହୁତ ଆଗକୁ ବହୁ ଦୂରକୁ ଏହି ପ୍ରକାର ନୃତ୍ୟ ମଧ୍ୟ ଥିବ କିନ୍ତୁ ଆଜି ଯୁଗରେ ଯେଉଁ ପ୍ରକାର ନୃତ୍ୟମାନେ ବାହାରିଛି ଆଉ ଆଗ କାଳର ସେହି ପ୍ରକାର ନୃତ୍ୟ ମଧ୍ୟ ଦେଖିବାକୁ ମିଳୁନାହିଁ ଯେମିତିକି ଓଡ଼ିଶୀ ନୃତ୍ୟ ଆଉ ଆଜିକାଲି ଯୁଗରେ ଦେଖିବାକୁ ମିଳୁ ନାହିଁ ବହୁତ ପ୍ରକାରର ନୃତ୍ୟ ଦେଖିବାକୁ ମିଳୁଛି ଯେଉଁ ପ୍ରକାର ନୃତ୍ୟ ଆଗ କାଳରେ ଥିଲା ସେହି ପ୍ରକାର ନୃତ୍ୟ ଏହି ଯୁଗରେ ଦେଖିବାକୁ ମଧ୍ୟ ମିଳୁ ନାହିଁ ଆଗ କାଳରେ ଲୋକେ ସେହି ପ୍ରକାର ନୃତ୍ୟକୁ ଦେଖିବାକୁ ବହୁତ ପସନ୍ଦ କରୁଥିଲେ ଯାହା ଆଜି ଖୋଜିଲେ ମଧ୍ୟ ମିଳୁନାହିଁ କାରଣ ସେହି ପ୍ରକାର ନୃତ୍ୟ ଦେଖିବାକୁ ଆଉ କେହି ମଧ୍ୟ ଇଚ୍ଛା କରିପାରୁନାହାନ୍ତି